ଆମ ଅଞ୍ଚଳରେ ନଈ ଅଛି ପୋଖରୀ ମଧ୍ୟ ଅଛି ସ୍ୱଇମିଙ୍ଗ କରିବାକୁ ମୋତେ ପୋଖରୀରେ ସ୍ୱଇମିଙ୍ଗ କରିବାକୁ ଭଲଲାଗେ କାରଣ ଏଥିରେ ପାଣି ଅଳ୍ପ ଥାଏ ଆଉ ବୁଡ଼ିବାର ସମ୍ଭାବନା କମ୍ ଥାଏ ନଦୀ ଅପେକ୍ଷା ପୋଖରୀରେ ପହଁରିବାକୁ ବେଶୀ ସୁବିଧା ଥାଏ ନଦୀରେ ଜଳାଶୟ ଅଧିକ ଭୟାଭୟ ହୋଇଥାଏ ଜଳସ୍ରୋତ ତାର ଅଧିକ ପ୍ରଭାବ ଥାଏ ପୋଖରୀରେ ମଧ୍ୟ ଏହାର ନ ଏତେ ଅଧିକ ପ୍ରଭାବ ନ ଥାଏ ପୋଖରୀ ଜଳ ସ୍ଥିର ହୋଇଥାଏ ହେ ନଦୀଜଳ ବହୁତ ଭୟାଭୟ ପ୍ରବାହ ଥାଏ ନଦୀରେ ପହଁରିବା ଅପେକ୍ଷା ପୋଖରୀରେ ମୋତେ ବେଶୀ ଭଲ ଲାଗେ